ମୁଁ ଚିକେନ୍ ତରକାରୀ ବନାଇଛି ଚିକେନ୍ ବନାଇଲେ ମୁଁ ମସଲା କୁଟା ମସଲା ସବୁ ବେଶିକରି ବନାଇ ତରକାରୀ ପକାଇ ଯେ ଗରମ ପାଣି ଢାଳିକରି ତରକାରୀ ମସଲା ଦ୍ୱାରା ସବୁ ତରକାରୀ ବନା ଯାଉଛି ଚିକେନ୍ ଖାଇବା ସବୁ ମସଲା ମରିଚ ମସଲା ଅଦା ରସୁଣ ଦେଇ ସବୁ ମସଲାକୁ ଢାଳିକରି ବନାଇ ପରେ ଚିକେନ୍ଟା ଖାଇବା ପରେ ଭଲ ଟେଷ୍ଟି ଆସିବ ମସଲାକୁ ଦେଇକରି ସବୁ ତରକାରୀ ଚିକେନ୍ କରାଯାଇପାରେ